ହ୍ୟାଲୋ ଭାଇ ମୁଁ ଅର୍ଡ଼ର କରିଥିଲି ଗୋଟେ ପିଜ୍ଜା ଦୁଇ ଘଣ୍ଟା ହେଇଗଲାଣି ଏତେବେଳ ପର୍ଯ୍ୟନ୍ତ ଆସିଲାନି କହିଥିଲେ ଘଣ୍ଟେ ଭିତରେ ଡେଲିଭରି ହେଇଯିବ ଆଜ୍ଞା ଚନ୍ଦନ ଚନ୍ଦନ କୁମାର ନାୟକ ହଁ ସେ ମୁଁ ଫୋନ୍ କରିଥିଲି ସେ ଯେଉଁ ଆପଣଙ୍କ ଡେଲିଭରି ବୟକୁ ଯେ ସେ କହୁଥିଲେ ଗୋଟେ ଘଣ୍ଟେ ଭିତରେ ହେଇଯିବ କିନ୍ତୁ ଏତେବେଳେ ପର୍ଯ୍ୟନ୍ତ ଆସିଲାନି ଭାଇ ଆମେ ଅପେକ୍ଷା କରି ବସିଛୁ ତିନିଜଣ ଖାଇବୁ ବୋଲି ଦେଖିଲା ବେଳକୁ ଏତେବେଳ ପର୍ଯ୍ୟନ୍ତ ଆସିନି ମୋର ସବୁ ଆସିଲେଣିହେରି ମୋର ସାଙ୍ଗମାନେ ତା ନମ୍ବର କ'ଣ ନମ୍ବର ତାଙ୍କର ଦଉନ ସେ ଡେଲିଭରି ବୟ ଯେଉଁ ତାଙ୍କ ନମ୍ବରଟା ଦଉନାହାନ୍ତି ପର୍ସନାଲ୍ ନମ୍ବର ଦେବାରେ କ'ଣ ଅଛି ସେ ଆସିଲା କମ୍ପାନୀ ନମ୍ବରରେ ଫୋନ୍ ସେ ଫୋନ୍ରେ ଫୋନ୍ କଲେ ସେ ରିସିଭ କରୁନାହାନ୍ତି

ହଁ ହଁ ହଉ ହଉ